ମଟରରୁ ପାଣି ପୁରା କେଉଁ ପଟରୁ ବାହାରୁଛି ମୁଁ ଜାଣିପାରୁନି ଟିକେ ଜଲ୍ଦି ଆସିପାରିବେ କି

ଟିକେ ଜଲ୍ଦି ଆସନ୍ତୁ ପିଲାମାନେ ବସିବା ପାଇଁ ବହୁତ ଅସୁବିଧା ହେଉଛି ତ ସେଥିପାଇଁ ହଁ ଟାଙ୍କିକୁ ପାଣି ଯାଉନି

ହଁ ଟିକେ ଜଲ୍ଦି ଆସନ୍ତୁ ପିଲାମାନଙ୍କୁ ବସିବା ପାଇଁ ବହୁତ ଅସୁବିଧା ହେଉଛି ତ ହଁ

ହଁ ସେଥିପାଇଁ ଏକା ଟିକେ ଜଲ୍ଦି ଆସନ୍ତୁ

ହଁ ହଁ ହଉ ହଁ ହଁ ମୁଁ ବନ୍ଦ କରିଦେବି ହଁ ହଁ ଆଉ କେତବେଳେ ଆସିବେ ହଁ ହଁ ଟିକେ ଜଲ୍ଦି ଆସନ୍ତୁ

ହଁ ହଁ ମୁଁ ଏବେ କହିଦେଉଛି ହଉ